ମୁଁ ମାର୍ଶଲଆର୍ଟ କିଛି ଶିଖିନି ମୁଁ ବି ଏଥି ପ୍ରତି କିଛି ମୋର ଅଭିଜ୍ଞତା ନାହିଁ ଯାହାକି ଫଳରେ ମୁଁ କିଛି ଶିଖିବାକୁ ଅଭିଜ୍ଞତା ଦେଇ ପାରିନାହିଁ କାହାକୁ ବି ମୁଁ ଜାଣିନାହିଁ ଯାହାକି ଫଳରେ ମୁଁ ଦେଖିଛି ଏତିକି ଟିଭିରେ କିପରି ହେଉଅଛି ଯାହାକି ଫଳରେ ଯେତିକି ମୁଁ ଦେଖିବାରେ ଶିଖିବାରେ ଜାଣିଛି ଯେ ଆହା ହି ହେଉଛି ସୁରକ୍ଷିତ ଜିନିଷ ଯାହାକି ଫଳରେ ଏବେ ଛୋଟ ଛୋଟ ସ୍କୁଲ ମାନଙ୍କରେ ଛୋଟ ଛୁଆଙ୍କୁ ଆ ବିଷୟରେ ଶିଖିବାକୁ ଧ୍ୟାନ ଦିଅ ଯାଉଅଛି ଯାହାକି ଫଳରେ ନିଜକୁ ସୁରକ୍ଷିତ ରହିବା ପାଇଁ ନାରୀ ମାନେ ଏବେ ଆକୁ ଶିଖିବା ପାଇଁ ବହୁତ ତାଙ୍କୁ ପ୍ରସାରଣ ଦିଆଯାଉଅଛି ଶିଖନ୍ତୁ ନିଜକୁ ସେଫଟି ରଖନ୍ତୁ କିନ୍ତୁ କେବେ ଝଗଡ଼ା ଝାଟି ହେବା ପୂର୍ବରୁ ଆପଣଙ୍କୁ ନିଜକୁ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ କରନ୍ତୁ ଆଜିମାନେ ନାରୀମାନେ ଯିବା ବାଟରେ ବି କେତେ ତାଙ୍କୁ ଲୋକ ଆଦର୍ଶଣ ଆଚାରଣ ବ୍ୟବହାର ଖରାପ ଦୃଷ୍ଟିରୁ ଦେଖୁଛନ୍ତି ଯାହାକି ଫଳରେ ବଳତ୍କାର ଶିକାର ସେମାନେ ବି ହେଉଛନ୍ତି ଯାହାକି ଫଳରେ ଏହି ଜିନିଷଟି ଆପଣ ଯଦି ଶିଖିଥିବେ ଆପଣ ପାଖରେ ଜାଣିଥିବେ ହିଁ ଆପଣ ସୁରକ୍ଷିତ ଭାବେ ବଞ୍ଚି ପାରିବେ ସମାଜରୁ ଆସି ନିଜକୁ ସମ୍ମାନ ସହ ପାଦ ଦେଇ ଆଗକୁ ବାଟ ଚାଲିପାରିବେ ଆମେ ଜାଣିଅଛୁ ଇଏ ଶିଖିବା ଦ୍ୱାରା କିଛି ଲୋକଙ୍କର ଉନ୍ନତି ପ୍ରଭାବ ଏହି ସବୁକିଛି ମିଳିଅଛି